ଆଜ୍ଞା ନମସ୍କାର ହଁ ଭଲ ଆଜ୍ଞା ଭଲ ନାଇଁ ଆଜ୍ଞା ଆମର ତ ଜାଣିଛନ୍ତି ଆମର ଦଶମ ସରିଗଲା ଏବେ କଣଟା ପ୍ଲସ୍ ଟୁରେ କଣ ପାଠ ପଢ଼ିଲେ ଭଲ ହେବ କଣଟା କଲେ ହେବ ସେଥିପାଇଁ ଟିକେ ପଚାରିବା କେ ଆସିଥିଲି ଆଉ

ପ୍ଲସ୍ ଟୁ ସାଇନ୍ସଟା କରିବି ସାର୍

କଣ କହିଲେ ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା

ଠିକ୍ ଅଛି

ଆଁ ଠିକ୍ ଅଛି ସାର୍ ଆଜ୍ଞା କହିକି କରିବି ସେଟା ଆଉ ମୋର୍ ଟା ଆସିଛେ ସାର୍ ଆଜ୍ଞା ଏଇଟି ପର୍ସେଣ୍ଟ ଖଣ୍ଡେ ଆସିଯାଇଛେ ଆଜ୍ଞା ହଁ ସବୁ ଥିଲା

ଠିକ୍ ଅଛେ ଆଜ୍ଞା ହଁ ଆଜ୍ଞା ସବୁ ଭଲ ଅଛନ୍ତି ଆଉ କଣ କହିଲେ ଆଜ୍ଞା ହଁ ବାପା ପଠେଇଥିଲେ ପରା ନାଇ ତ ତମ ସାଙ୍ଗେ ସେ ଭଲ ସାଙ୍ଗ ବୋଲି ଯାଇ ଟିକେ ତୋର୍ ସେ ସାର୍ ସାଙ୍ଗେ ଟିକେ ବୁଝା ଦେଖା ସାକ୍ଷାତ ହେଇକି ବୁଝିକି ଟିକେ ଆସିବୁ କହିଲାକୁ ମୁଁ ପଲେଇ ଆସିଲି ଆଉ

ହଉ ଠିକ୍ ଅଛି ହଉ ଠିକ୍ ଅଛି ଆଜ୍ଞା ହଉ ସାର୍ ଆଉ ଆଉ ଯଦି ଆର୍ଟସ୍ କଲେ କେମିତି ଡିପ୍ଲୋମା କଲେ କେମିତି ହେତା ସାର୍ କେମ୍ତି ହେବା ହେଉଛି

ଠିକ୍ ଅଛି ସାର୍ ଠିକ୍ ଅଛି ତାହେଲେ ସାଇନ୍ସ କରିବି ଆଉ